ଓଡ଼ିଶା ଆମର ଉପକୂଳ ଅଞ୍ଚଳ ହୋଇଥିବାରୁ ସେ ସମୟେ ସମୟରେ ବନ୍ୟା ବାତ୍ୟା ଦେଖାଦିଏ ଯାହାଫଳରେ କୃଷି ସମ୍ପଦ ଚାଷ ନଷ୍ଟ ହୋଇଥାଏ ସେଥି ନିମନ୍ତେ ସରକାର ଦେଇଥିବା ଲୋନ୍କୁ ଛାଡ଼ କରନ୍ତି ସମୟ ସମୟେ ଏବଂ ବିଭିନ୍ନ ପ୍ରକାର ସହାୟତା ବନ୍ୟା ସହାୟତା ପ୍ରଦାନ କରିଥାନ୍ତି ଏବଂ କୃଷିକୁ ଉନ୍ନତି କରିବା ନିମନ୍ତେ ବିଭିନ୍ନ ପ୍ରକାରର ସାରା କୀଟନାଶକ ଯୋଗାଇ ଦିଅନ୍ତି ସେହିପରି ଭାବରେ କୃଷି ସଙ୍କଟକୁ ଦୂର କରିବେ